ଓକିଲ ପୋଲିସ୍ ଏମିତି ଜଣେ ଲୋକ ଯେହେତୁ ଆମର କାମ ପଡ଼ିଲେ ଓକିଲଙ୍କ ପାଖକୁ ଗଲେ ବି ସେ ସହଜରେ ବି କାମ କରିପାରନ୍ତିନି ଯେହେତୁ ଆଜ୍ଞା ଆପଣ ଆମେ କହିବାକୁ ପଡ଼େ ତାଙ୍କ ପାଖରେ ଠିଆ ହେବାକୁ ପଡ଼େ ଆଜିକାଲି କିଛି ବି କାମ କରନ୍ତି ପୋଲିସ୍ ପାଖକୁ ଗୋଟେ ସାହାଯ୍ୟ ସହଯୋଗ ପାଇଁ ଗଲେ ବି ତାଙ୍କ ପାଖରେ ବି ଆମକୁ ହାତ ଯୋଡ଼ିକି ଠିଆ ହେବାକୁ ପଡ଼େ ବି ଆଜ୍ଞା କହିବାକୁ ପଡ଼େ ଯେଉଁଠି ଅଛି ଶହେ ନିର୍ଦୋଷ ଶହେ ଦୋଶୀ ଖସୁଥିଲେ ନିର୍ଦୋଷ ଦଣ୍ଡ ନ ପାଉଥିଲେ ଆଜିକା ଦୁନିଆ ଇଏ ଦେଖିକିରି ତାଙ୍କ ପାଖରେ ଆମେ ସାହାଯ୍ୟ ସହଯୋଗ ପାଇଁ ଗଲେ ବି ଇଏ କରିବାକୁ ଆମକୁ ପଡ଼ୁଛି